ଗ୍ରାମାଞ୍ଚଳରେ ବିଶେଷତଃ ଛେଳି ବ୍ୟବସାୟ କରିବା ବହୁତ ଲାଭଦାୟକ ହୋଇଥାଏ କାରଣ ଛେଳିର ବଜାରରେ ଦର ବହୁତ ଅଧିକା ଥାଏ ଅନ୍ୟ ମାଂସ ଅନ୍ୟ ମାଂସ ତୁଳନାରେ ଛେଳିର ମାଂସ ଓ ଦରଦାମ ଅଧିକ ଥାଏ ତେଣୁକରି ମୁଁ ଛେଳି ଚାଷ କରିବା ପାଇଁ ପସନ୍ଦ କରିଥାଏ ଏବଂ ଛେଳିର ମୂଲ୍ୟ ଗ୍ରାମାଞ୍ଚଳରେ କିଣିବା ଦ୍ୱାରା ବହୁତ କମ ମୂଲ୍ୟ ହୋଇଥାଏ ଏବଂ ବ୍ୟବସାୟ କରିବା ଦ୍ୱାରା ଛେଳିର କିଣା ମୂଲ୍ୟ ଅପେକ୍ଷା ବିକ୍ରି ମୂଲ୍ୟ ଦୁଇ ଗୁଣା ଅଧିକା ହୋଇଥାଏ ଏବଂ ଭଲସେ ଦୁଇ ପଇସା ରୋଜଗାର କରିହୁଏ